ହ୍ୟାଲୋ ତୁଲସୀ ରାମ ସାହୁ ହଁ ପ୍ରକାଶର ବାପା କହୁଥିଲି ମୋ ପିଲାର ଦେହ ଖରାପ ଅଛି ତ ସେଥିପାଇଁ ମୋ ପିଲା ସ୍କୁଲକୁ ଯାଇ ପାରିବ ନାହିଁ ତ ତିନି ଦିନ ଛୁଟି କେମିତି କରିବା ସେ କଥା ବୁଝିବାକୁ କଲ ହଁ ହଁ ଦେହ ତ ଛୁଟି ନେବା ପାଇଁ କ'ଣ କରିବାକୁ ପଡ଼ିବ

ହଁ ହଁ ତ ମୁଁ ଛୁଆକୁ ନେଇକି ଯିବାକୁ ପଡ଼ିବ କି ତାକୁ କାଲି ଡକ୍ଟରଖାନାକୁ ନେବାକୁ ପଡ଼ିବ କି ତା ପରଦିନ ତା ପରଦିନ ଗଲେ ଚଲିବ ହଁ ଏଇ ପିଲାର ଏକ୍ଜାମ୍ କେତେରେ ଅଛି କେତେ ତାରିଖ ଆଉ କେତେ ଦିନ ରହିଲା ହଁ ହଁ ତ ମୁଁ ପରଦିନ ଆପ୍ଲିକେସନ୍ ଦେଲେ ଚଲିବ ଓ ଆଜ୍ଞା ଏକଜାମ୍ରେ ଆବସେଣ୍ଟ ରହିଯିବ ନା କାଲି ଯେଉଁ ହସ୍ପିଟାଲ୍ ନେବାର ଲାଗି ହଁ ଆଉ କାଲି ଏକଜାମ୍ ଦେଇ ପାରିବେନି ଓ ହସ୍ପିଟାଲକୁ ଯିବେନା ତାକୁ ରି ଏକଜାମ୍ କରିବାକୁ ସୁବିଧା ହେବ ହଁ ତାକୁ ତ ମୁଁ ତା ପରଦିନ ହସ୍ପିଟାଲରୁ ଆସି ତା ପରଦିନ ସ୍କୁଲକୁ ଯାଇ ତା ଆପ୍ଲିକେସନ ଲେଖିକି ମୁଁ ଦେଇକି ଆସିଲି ତ ଏକଜାମ ତା ଏକଜାମ ବର୍ଷେ ପରେ ହେବ କି କେତେ ଦିନ ଛାଡ଼ିକି ହେବ ଏକଜାମ୍ ତାର ପିଲାର ହଁ ଆଉ କେତେ ଫିସ୍ ଲାଗିବ ହଁ ସାର୍ ମୁଁ ଫୋନ୍ ରଖୁଛି